ଏମିତି ଦେଖିବାକୁ ଗଲେ ବହୁତ ସବୁ ଆପ୍ସ୍ ତ ଆମକୁ ସବୁ କ୍ଷେତ୍ରରେ ବର୍ତ୍ତମାନ ଦୈନନ୍ଦିନ ଜୀବନରେ ସବୁ ଆପ୍ସ୍ ଆମକୁ ସାହାଯ୍ୟ କରନ୍ତି ଯେମିତି ଫ୍ଲିପକାର୍ଟ ହେଉ ସ୍ଵିଗି ହେଉ ଜୋମାଟୋ ହେଉ ଆମାଜନ୍ ହେଉ ଯେକୌଣସି ପ୍ରକାର ଆପ୍ସ୍ ସମସ୍ତେ ବର୍ତ୍ତମାନ ତ ଇଣ୍ଟରନେଟ୍ ଯୁଗ ଆଉ ବିନା ଆପ୍ସ୍ ବିନା ତ ମଣିଷ ବଞ୍ଚିପାରିବେନି ତାଙ୍କରି ଆମର ଯେକୌଣସି ପ୍ରକାର ଘରେ ବସି ବିଭିନ୍ନ ପ୍ରକାର ଜିନିଷ ପାଇପାରିବା ଆଉ ଘରେ ବସି ଆପ୍ସ୍ ମାଧ୍ୟମରେ ପେମେଣ୍ଟ୍ ପୈଠ କରିବା ଘରେ ବସି ବହୁତ ସବୁ ପ୍ରକାର କାହିଁକି ନା ମୁଁ ଗୋଟେ ସେକେଣ୍ଡରେ ଦୁଇ ସେକେଣ୍ଡରେ ଆମେ ଆମ ହାତ ମୁଠାରେ ଆମେ ବଜାରକୁ ରଖିଛୁ ଆପ୍ସ୍ ମାଧ୍ୟମରେ ଆମ ହାତ ମୁଠାରେ ଆମେ ଟୋଟାଲ୍ ସାରା ବିଷୟକୁ ଆମ ଅଧୀନରେ ରଖିପାରିଛୁ ତେଣୁକରି ଆପ୍ସ୍ର ବର୍ତ୍ତମାନ ବହୁତ ଆପ୍ସ୍ ଦ୍ୱାରା ଆମେ ବହୁତ ଉପକୃତ ହେଉଛୁ ବର୍ତ୍ତମାନ ଯୁଗରେ ଆପ୍ସ୍ ବିନା ଆମେ କିଛି କରିପାରିବୁ ନାହିଁ ଆପ୍ସ୍ ଦ୍ଵାରା ହିଁ ସବୁ କିଛି ବର୍ତ୍ତମାନ ଦୈନନ୍ଦିନ ଜୀବନ ଚବିଶ ଘଣ୍ଟା ଆମର ଆପ୍ସ୍ ମାନ ଆମେ ଦରକାର ହୁଏ ଯାହା ଆଉ ଅ ଠୁ ଲ ପର୍ଯ୍ୟନ୍ତ ସବୁ ତ ଆପ୍ସ୍ ମାଧ୍ୟମରେ ଆମେ କରୁଛୁ ବର୍ତ୍ତମାନ ଆଉ ତା'ପରେ ବହୁତ ବି ଆପ୍ସ୍ର ଆହୁରି ବିକଶିତ ବ୍ୟବସ୍ଥା ବି କରାଯାଉଛି ଯେଉଁଟାକି ସରକାର ମଧ୍ୟ ଆପ୍ସ୍ମାନଙ୍କ ପାଇଁ ବହୁତ ଆଗକୁ ସୁବିଧା କରାଉଛନ୍ତି ଯାହାଦ୍ୱାରା କି ଆମେ ଆପ୍ସ୍ ମାଧ୍ୟମରେ ନିଜର ସରକାରୀ କାମ ହେଉ କି ବେସରକାରୀ କାମ ହେଉ ସବୁ ପ୍ରକାର କାର୍ଯ୍ୟ ଆମେ କରିପାରୁଛୁ ଆପ୍ସ୍ ମାଧ୍ୟମରେ ଆପ୍ସ୍ ମାଧ୍ୟମରେ ଆପ୍ସ୍ ବିଷୟରେ କହିଲେ ତ ସରିବନି କାହିଁକି ନା ଏତେ ଉପକୃତ ହେଉଛୁ ଯେ ଆମ ମଣିଷ ସମାଜ ଆପ୍ସ୍ ଦ୍ୱାରା ଏତେ ଉପକୃତ ହେଉଛି ଯେ କହିଲେ ବି ସରିବନି